ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ମାନେ ବାର ମାସକୁ ତେର ପର୍ବ ପାଳନ କରାଯାଏ ସେଗୁଡ଼ିକ ମଧ୍ୟରୁ ମୁଖ୍ୟ ହେଲା ଝିଅମାନଙ୍କର ରଜ ପର୍ବ ଚାରିଦିନ ଧରିକି ସେଗୁଡ଼ିକ ପାଳନ କରାଯାଏ ଘରେ ଘରେ ପିଠାପଣା ସବୁ ହୁଏ ଝିଅମାନେ ନୂଆ ପୋଷାକ ପିନ୍ଧିକି ସେମାନେ ଦୋଳି ପହଞ୍ଚନ୍ତି ଏବଂ ରଥଯାତ୍ରା ହୁଏ କୁମାର ପୂର୍ଣ୍ଣିମା ହୁଏ ଦଶହରା ବା ଦୁର୍ଗା ପୂଜା ପାଳନ କରାଯାଏ ତାପରେ ମାର୍ଗଶୀର ମାସରେ ମାର୍ଗଶୀର ଗୁରୁବାର ପାଳନ କରାଯାଏ